ମୁଁ ମୋ ନିକଟବର୍ତ୍ତୀ ସହର ବା ଗାଁକୁ ବହୁତ ଥର ଯାଇଥାଏ କେତେବେଳେ ଯାତ୍ରା କ'ଣ ହେଇଥିଲେ ଗାଁକୁ ଯାଇଥାଏ ଆଉ ବାହାର ସହରକୁ କ'ଣ ପ୍ରୋବ୍ଲେମ୍ କ'ଣ ପାଠ ପଢ଼ିବାକୁ କ'ଣ ଏଗ୍ଜାମ୍ ଦେବାକୁ ବାହାର ଯିବାକୁ ପଡ଼ିଥାଏ ଗାଁମାନଙ୍କୁ ମାମୁଁ ଘର ଯିବାକୁ ଇଚ୍ଛା ଖରା ଦିନରେ ଗାଁକୁ ଯେ ଖରାଛୁଟି ଏନ୍ଜଏ କରିବାକୁ ଇଚ୍ଛା ଲାଗିଥାଏ ଆଉ ଗାଁ ସହର ବୁଲିବା ବହୁତ ପସନ୍ଦ ମାସକୁ ମଝିରେ ମଝିରେ ଯିବାକୁ ପଡ଼ିଥାଏ ଆଉ ସମସ୍ତେ ଗାଁକୁ ଗଲେ ବହୁତ ଶ୍ରଦ୍ଧା ହୁଅନ୍ତି ମାମୁଁ ମାଇଁ ଅଜା ଆଈ ସମସ୍ତେ ଗେଲ କରନ୍ତି ରହିବାକୁ ଭଲ ଲାଗେ ଆଉ ଏନ୍ଜଏ କରି ସବୁ ସହିତ ବୁଲିବାକୁ ବହୁତ ପସନ୍ଦ ଆଉ ସେଇଠି ଗାଁକୁ ଗଲେ ସବୁପ୍ରକାର ଖାଦ୍ୟ ବନେଇ ଦେଇଥାନ୍ତି ଆଉ ସବୁ ଗେଲ କରନ୍ତି ବହୁତ ଖୁସି ରୁହନ୍ତି ଆଉ ଗୋଟେ ଗୋଟେ ଥର ବୁଲିଯିବାକୁ ଫ୍ୟାମିଲି ସହିତ ଟ୍ରିପ୍ ବୁଲିଯାଉ ବହୁତ ଭଲ ଲାଗେ ବାହାରେ ମନ୍ଦିର ଦର୍ଶନ କେଉଁ କେଉଁଠି ସପିଂ ସପିଂ କରିବାକୁ ପାର୍କ ବୁଲି ଯିବା ଭଲ ଲାଗେ ଆଉ ଏମତି ଆପଣଙ୍କ ନୂଆ ନୂଆ ଜାଗା ଦେଖିବାକୁ ବହୁତ ଇଚ୍ଛା ଲାଗେ ଆଉ ଭାଇ ଭଉଣୀ ସମସ୍ତଙ୍କୁ ମିଳି ମିଶେଇ ରହିବା ଖୁସି ଶ୍ରଦ୍ଧା ସବୁକୁ ଦେଖି ବହୁତ ଇଚ୍ଛା ହୁଏ ଓ ସେଇଥିପାଇଁ ଗାଁକୁ ମୁଁ ବାରମ୍ବାର ଯାଇଥାଏ ସମସ୍ତେ ଓ ତାଙ୍କେ ବି ମଧ୍ୟ ଘରଟୁ ଆସିଥାନ୍ତି ଭାଇ ଭଉଣୀ ସବୁ ଖୁସି ଦେଖି ବହୁତ ଖୁସି ଲାଗେ ମାଆ ବାପା ବି ଆସିଥାନ୍ତି ସମସ୍ତେ ମିଳିମିଶିକି ଆମେ ଯାଇଥାଉ ଟ୍ରେନ୍ରେ ବା ବସ୍ରେ ଆମେ ସମସ୍ତେ ଯାଉ ପର୍ବପର୍ବାଣି ସବୁ ଏନ୍ଞ୍ଜଏ କରିଥାଉ ଏଇଟା ଯାକ ସବୁଠୁ ବଡ଼ ଖୁସି ଆମର